ହଁ ଆମର ବଗିଚା ଅଛି ଫୁଲ ବଗିଚା ଗାର୍ଡ଼େନ୍ ଆମେ ବ୍ୟବହାର କରୁ କରୁଛୁ ଆଉ ଗଛ ଫୁଲ ଗଛ ଏମତି ଲଗଉଛୁ ତାହିଁରେ ଖତ ସାର ତାପରେ ସେ ମାଟିଫାଟି ଏସବୁ ପକେଇକି ତାକୁ ଯତ୍ନ କରିକି ରଖିଥାଉଛୁ ସେ ଉର୍ବର ରହୁଛି ଜଲ୍ଦି ଫୁଲ ମଧ୍ୟ ହେଉଛି ଗଛଟା ଭଲ ରହୁଛି ଜଲ୍ଦି ଗ୍ରୋଥ୍ କରୁଛି ଏବଂ ଗ୍ରୋଥ୍ ହୋଇକି ଫୁଲ ବି ହେଉଛି ତାହିଁରେ ତ ଆମେ ବି କରୁଛୁ ସେଇଟା ଫୁଲ ଗଛ ସୁନ୍ଦର ଦେଖାଯାଉଛି ଏମତିରେ ବି ମୋତେ ଗାର୍ଡ଼େନ୍ ବହୁତ ପସନ୍ଦ ଫୁଲ ଗଛ ଲଗେଇବାକୁ ବହୁତ ଭଲ ଲାଗେ ତ ମୁଁ ଯତ୍ନ କରେ ଆଉ ଯତ୍ନ କରେ ଆଉ ଆଉ ତାକୁ ଭଲ ଖାଦ୍ୟ ତାକୁ ମିଳିଲେ ତ ସେ ତ ଜଲ୍ଦି ଜଲ୍ଦି ହିଁ ଗ୍ରୋଥ୍ କରେ ତ ତାକୁ ଆମେ ସମ୍ଭାଳିକି ରଖିଥାଉଛୁ ତାକୁ ଯତ୍ନ କରୁଛୁ ତାକୁ ଭଲ ଗୋବର ଖତ ସାର ଉର୍ବର ଏସବୁ ମାନେ ମାଟିଫାଟି ସବୁ ପକେଇକି ତାକୁ ପାଣିଫାଣି ଡ଼େଲି ଦିଆହେଉଛି ଆଉ ଭଲରେ ରଖାହେଉଛୁ ଯେମିତି ଗୋଟେ ମଣିଷକୁ ଯେମିତି ଛୋଟ ପୁଅକୁ ଯେମିତି ଯତ୍ନ ନିଆଯାଏ ସେମିତି ନିଆଯାଉଛି ମୁଁ କରୁଛିି ଆଉ ମୋତେ ବହୁତ ଭଲ ଲାଗେ ବହୁତ ବି ପସନ୍ଦ ଆଉ ସେଟା ଜଲ୍ଦି ବଡ଼ ହୋଇକି ଫୁଲ ବି ହେଉଛି ଆଉ ମୁଁ ସେ ଫୁଲକୁ କାଢ଼ିକି ପୂଜା କରିଛି ଫୁଲ ପିନ୍ଧୁଛି ମୋତେ ବହୁତ ଭଲ ଲାଗୁଛି